ମୁଁ ଆରମ୍ଭରୁ ଅନେକ ଗୁଡ଼ିଏ ଜିନିଷ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛି ଯଥା ଆମର ଯାହା ରହିଛି ବୋର୍ଡ଼୍ ରହିଛିି ତ ମୁଁ କ'ଣ କରେନା ଆଗକାଳରେ ମୁଁ ଯେତେବେଳେ ଛୋଟ ଥିଲି ବା ଆରମ୍ଭରୁ ଯାହା ସୃଷ୍ଟି କରିବା ପାଇଁ ଚାହିଁଛିି ତାହା ଗୋଟେ ଛୋଟ ମଟର୍ଟି ତିଆରି କରିଥିଲି ଏବଂ ସେହି ଛୋଟ ମଟର୍ଟା ଅନେକ ଗୁଡ଼ିଏ ପାୱାର୍ ଦେଇକି ସେ ପାଣିକୁ କୂଅରୁ କାଢ଼ି ପାରୁଥିଲା ତ ଏହିଭଳି ଭାବରେ ମୁଁ ଅନେକ ଗୁଡ଼ିଏ ତା'ର୍ମାନେ ମୁଁ ଅନେକ ଗୁଡ଼ିଏ ସୃଷ୍ଟି କରିଛିି ଜିନିଷ ଯାହାକି ଅନେକ ଗୁଡ଼ିଏ ମୋତେ ବହୁତ ଖୁସି ଲାଗିଛି ଏବଂ କୌଣସି ଜିନିଷ ସୃଷ୍ଟି କରିବାରେ ସୃଷ୍ଟି ହୋଇସାରିଲା ପରେ ଯେତିକି ଖୁସି ଲାଗେ ତାହା ଅକଳନୀୟ କାହିଁକିନା ନିଜର ପ୍ରଚେଷ୍ଟା ଦ୍ୱାରା ଯାହା କିଛି ସୃଷ୍ଟି କରିପାରିଥାଉ ତାହା ବହୁତ ଅଧିକ